ଏପରି କୌଣସି ପୁସ୍ତକ ଅଛି କି ଯାହା ଅତ୍ୟଧିକ ଉଚ୍ଚାରଣ କରାଯାଇଛି ସେଥିମଧ୍ୟରୁ ଗୋଟିଏ ଅନ୍ୟତମ ଉଦାହରଣ ଆମେ ଗୀତା ବୋଲି ବୁଝିବା ଗୀତାକୁ ଗୀତା ଦେହରେ ଯେଉଁ ଦୃଢ଼ ଭାବରେ ଯେଉଁ ସୁକାର୍ଯ୍ୟ କରିଛନ୍ତି ବିଭିନ୍ନ ଏହି କୃଷ୍ଣଙ୍କର ଆଉ ଉବାଚ ସେ ବି ଅନେକ ବାର ତା' ଦେହରେ ଲିପିବଦ୍ଧ ହୋଇକି ଥିବାରୁ ସେ ବି ଟିକିଏ କାହାକୁ କେମତି ଅଡ଼ୁଆରେ ପକେଇ ଦେଇଛି ଏହି ଭଳିଆ ସବୁ ଅନେକ ଉଦାହରଣ ରହିଛି ସେଗୁଡ଼ାକି ଗୀତା ପଢ଼ିବା ପାଇଁକି ଆମର ସମସ୍ତେ ସମାଜ ବାଧ୍ୟ କଲେ ମଧ୍ୟ ବି ଆମର ଗୀତା ପଢ଼ିବା ପାଇଁ ସ୍ଵତଃ ଯେଉଁ ଆଗ୍ରହ ଟା ସେତେଟା ନଥାଏ ଏହି ସବୁ ଯେଉଁ ବ୍ୟତିକ୍ରମ ଗୁଡ଼ିକ ଥାଏ ଯେଉଁ ଦ୍ଵାରା କି ପସନ୍ଦ ଲାଗେ ଲାଗିନଥାଏ ବେଳେବେଳେ ଆଉ ତେଣୁ ଗୀତା ପଢ଼ିବା ପାଇଁ କି ପ୍ରାୟ ଟିକିଏ ଭଲ ଲଗେନାହିଁ